ଚଉଦ ଜାନୁୟାରୀ ଦୁଇ ହଜାର କୋଡ଼ିଏ ଅଠର ମାର୍ଚ୍ଚ ଦୁଇ ହଜାର ବାଇଶି ବାଇଶି ମେ ଦୁଇ ହଜାର ତେଇଶି ପନ୍ଦର ଜୁନ୍ ଦୁଇ ହଜାର ତେଇଶି ପଚିଶି ଡିସେମ୍ବର ଦୁଇ ହଜାର ତେଇଶି